ଆମର ପ୍ରଥମ୍ ପଶୁ ହଉଛେ ଆମର୍ ଗାଈ ତା'ପରେ ଛେଲି ଏବଂ ମେଣ୍ଢା ଯେନ୍ଟାକି ଆମର୍ ଗାଈକେ ଆମେ ବହୁତ ପ୍ରକାର ଯତ୍ନରେ ଆସୁଁ ଧର ଗାଈ ପୋଟେ ଛୁଆଟେ ଜନ୍ମ ଦେଲା ତାର୍ ଯତ୍ନ ନେବାର୍ ମୁଖ୍ୟ ମୁଖ୍ୟ ହଉଚେ ତାର୍ କାରଣ୍ ଗାଈ ଛୁଆ ଜନ୍ମ ଦେଲା ପରେ ଆମେ ଦେଖ୍ମୁ ସେ କାଣା କରୁଚେ ତାର୍ କେତେବେଲ୍କେ ତାର୍ ଇ ଜିନିଷ୍ଟା ଗୁଡ଼ାକା ତାମାନେ ଯେନ୍ଟାକି ଆମର୍ ଓଡ଼ିଆ ଭାଷାରେ କଥା କହୁଚେଁ ଧର ସେଟାକେ ଅଲ୍ଗା ପ୍ରକାର୍ ଭାଷାରେ କହେସନ୍ ସେ ତାର୍ ଜିନିଷ୍ଟା କେତେବେଲେ ପଡ଼୍ବା ଛୁଆକେ ଯତ୍ନ ତାକେ ପୁରା ଧର୍ମୁ ପୁଛ୍ମୁ ସବୁ ପ୍ରକାର୍ କର୍ମୁ କପ୍ଡ଼ାଲତାରେ ପୁଛାପୁଛିି କର୍ମୁ ତାକେ ଥୁଇମୁ ତାର୍ ମା'ନିକେ ନେମୁ ଗୁରସ୍ ପହେଲା ପିଆମୁ ପିଇ ସାଇିଲା ପରେ ତାର୍ ମା'କେ ଧୁଇମୁ ଧୁଇକରି ପୁରା ହଲ୍ଦି ହୁଲ୍ଦା କରି ସାଫ୍ କର୍ମୁ ଛେଲ୍ ହଉ କି ମେଢ଼ି ହଉ ତାହାକେ ବି ଆମେ ସେ ପ୍ରକାର ଘରରେ ଯତ୍ନ ଯେନ୍ତା ଆମେ ଗୁଟେ ପୁଅ ଝିଅକେ ଯତ୍ନ କର୍ସୁଁ ସେ ପ୍ରକାର୍ ଯତ୍ନ ନେସୁଁ ଏବଂ ତାହାକେ ଏନ୍ତା ପ୍ରକାର୍ ଯତ୍ନ ନେସୁଁ ଯେନ୍ଟାକି ଆମର୍ ଘରର୍ ଗୁଟେ ସଦସ୍ୟ ହିସାବେ ଯେ ରହିଯାଏସି ଏବଂ ତାର୍ ସବୁବେଲେ ଆମେ ନିଘାରେ ଥିସୁଁ ଆର୍ ଭଲ୍ ହିସାବ୍ରେ ତାକେ ରଖ୍ସୁଁ